ଓଡ଼ିଆ ଭାଷା ଓ ହିନ୍ଦୀ ଭାଷା ହଁ ଯେମିତିକି ଆମେ ଯେମିତି ଓଡ଼ିଆ କହେ ପାରୁ ବୋଲି ଯେମିତି ପାରିଲେ ସେମିତି କହିପାରୁଛୁ ହିନ୍ଦୀ ଭାଷା ଆମେ ତ ନିଜେ କହିପାରୁନୁ ଯେମିତି ସେମାନଙ୍କୁ ହିନ୍ଦୀ ଆମେ ବୁଝିପାରୁନୁ ହେଲେ ମଧ୍ୟ କହିବା କହିପାରୁନାହିଁ ଓଡ଼ିଆ ଭାଷାକୁ ଆମେ ବହୁତ ପ୍ରିୟ ଆମ ଆମ ଆମେ ହଉଛି ଓଡ଼ିଆ ତ ଓଡ଼ିଆ ଭାଷା ହିଁ ଆମର ପ୍ରିୟ